ଆମେ ଓଡ଼ିଆ ଆମେ ସବୁବେଳେ ଫସଲ କରୁଛୁ ସବୁବେଳେ ଫସଲ କରି ଆମ ଘର ପିଇ କରୁଛୁ ଆମ ତା'ପରେ ନେତା ମାନ ଆସିଛି ନେତା ମାନ ଆସିକିରି ଆମ ଘର ଦେଇଛି ଘର ଦେଇକିରି ରାସ୍ତା ବନେଇଛି ପାାଣି ଦେଇଛି ଆଉ ବହୁତ ଜିନିଷ ଦେଇଛି ସେମାନେ ମୋଦୀ ଆସିଛି ମୋଦୀ ଆସିକି ଗ୍ୟାସ୍ ରେଟ୍ ସବୁ କମାଇଲା ଗ୍ୟାସ୍ ଖାଇବା ପିଇବା ସବୁ ଚାକିରି ବାକିରି କିଛି କରିପାରୁନାହିଁ ଆମେ